ହ୍ୟାଲୋ ମୁଁ ସ୍ୱପ୍ନା କହୁଥିଲି ଆପଣଙ୍କ ଗ୍ରୀନ ଚିଲ୍ଲୀ ରେଷ୍ଟୁରାଣ୍ଟରୁ ମୁଁ ଗୋଟିଏ ଲଞ୍ଚ ପାଇଁ ସକାଳେ ଅର୍ଡ଼ର କରିଥିଲି କିନ୍ତୁ ତାହା ଏପର୍ଯ୍ୟନ୍ତ ଆସିକି ପହଞ୍ଚିପାରିଲା ନାହିଁ ମୋତେ ଟିକେ କହିବେକି ବିଳମ୍ବର କାରଣ କଣ ମୁଁ ଏଠି କିନ୍ତୁ ଭୋକିଲା ଅଛି